ଯେମିତିକି ଆପଣ ଦେଖନ୍ତୁ ଆମେ ଓଡ଼ିଆ ଲୋକ ଓଡ଼ିଆରେ ଓଡ଼ିଆ ଲୋକମାନେ ବସବାସ କରନ୍ତି ଏଠି ଆମର ଓଡ଼ିଆ ଓଡ଼ିଆ ଭାଷାକୁ ଆମେ ଭୂମିକା ଭୂମିକା ସମୃଦ୍ଧ ସଂସ୍କୃତ ଐତିହାସିକ ସଂରକ୍ଷଣ ରଖିବା ପାଇଁ ଆମେ କଳାକୃତି କରିବା ଆମ ଭବିଷ୍ୟତ କାଳରେ ସମସ୍ତେ ଜାଣିପାରିବେ ଯେ ଆମେ ଜାଣିପାରବେ ଯେ ଆମେ ଓଡ଼ିଆ ଲୋକ ଥିଲି ସେମାନେ କେମିତି ଥିଲେ ଆଉ ସବୁ ଏସବୁ ଆମେ କଳାକୃତିରେ ତା' ଭବିଷ୍ୟତର ଲୋକମାନେ ଜାଣିପାରିବେ ଯେ ଆମେ ଓଡ଼ିଆ ଲୋକ ଓଡ଼ିଆ ଭାଷା ଆମର କଳାଚିତ୍ରକରଣ ସଂସ୍କୃତିକ ଐତିହାସିକ ସଂରକ୍ଷଣ ସଂରକ୍ଷଣ ରଖିବା ଆମର ଓଡ଼ିଆ ଭାଷାକୁ ସମସ୍ତ କି ଜାଣିପାରିବେ ଓଡ଼ିଆ ଭାଷାରେ ଐତିହାସିକ ସଂରକ୍ଷଣ ଅଛି ବୋଲି ସଂସ୍କୃତିକ ସେଥିପାଇଁ ଆମେ ସେମିତି ରଖିବା